ଯେନ୍ ବ୍ୟକ୍ତି ପହେଲାକରି ଡ଼୍ରଇଁ ଶିଖୁଚେ ସେ ତାଇ ପହିଲାରୁ ସକାଲୁ ଉଠିକରି ସବୁଦିନ ପ୍ରାକ୍ଟିସ୍ କରିବାର୍ କଥା ଆରୁ ସବୁଦିନ ପେନ୍ସିଲ୍ ଧରିବାର୍ କେ ତାହାକେ ପେନ୍ସିଲ୍ ଧରିବାର୍ ପେନ୍ସିଲ୍ କିନ୍ତା ଭଲ୍ ସେ ଧରିମିଁ କିନ୍ତା ଭଲ୍ସେ ଡ଼୍ରଇଁ କରିମିଁ ସେଇଟା ସେଇଟା ଭାବିକରିଁ ଡ଼୍ରଇଁ କରିବାର୍ କଥା ଆଉ ଆଉ ପୁରା ଯେନ୍ତା ଆଙ୍କି କେନ୍ତା ଭଲ୍ କରି ଡ଼୍ରଇଁ କରିପାରିମିଁ ସେନ୍ତାକରି ସେଟାକେ ଭାବିକରି ଡ଼୍ରଇଁ କରିବାର୍ କଥା ଆରୁ ସେ ପେନ୍ସିଲ୍ କେ କେନ୍ତା ଧରୁସନ୍ କେନ୍ତା କେନ୍ତା କରି ପୁରାପୁରି ସେନୁ ଯେତେବେଲେ ଡ଼୍ରଇଁ କଲାବେଲେ ସଦାବେଲେ ସଦାବେଲେ ତାର୍ ଆଖି ଆର୍ ହାତ୍ଟା ପୁରା ସେ ଡ଼୍ରଇଁ ସିଟ୍ ନ ହି ଥିବାର୍ କଥା ଆଉ ସଦାବେଲେ ସେ ଗୁଟେ ଜାଗାକେ ଦେଖୁଥିବାର୍ କଥା ଆଉ କାଟିଲା ବେଲେ ଇୟାଡ଼େ ସିୟାଡ଼େ ନାଇଁ ଦେଖିବାର୍ କଥା ଆରୁ ଯେତେବେଲେ ଡ଼୍ରଇଁ କାଟୁ ଯେତେବେଲେ ଡ଼୍ରଇଁ କାଟୁଥିବା ସେ ବ୍ୟକ୍ତିଟା ସେତେବେଲେ ସେ ସେତେବେଲେ ସେ ଭଲ୍ ପୁରା ଶାନ୍ତି ଜାଗାନୁ ବସିକି ଡ଼୍ରଇଁ କାଟିବାର କଥା ଆରୁ ସେ ଯେନ୍ତା ଯିନ୍ତା ଭଲ୍ସେ ଡ଼୍ରଇଁ କାଟିପାରିମିଁ ସେନ୍ତା ସେନ୍ତା ଚେଷ୍ଟା କରିବା କଥା ଭଲ୍ସେ ଆରୁ ଯେନ୍ତା ଭଲ୍ ହେବା ସେଟା ସେନ୍ତାକରି ଚେଷ୍ଟା କରିବାର୍ କଥା